ମୁଁ ଯେତେ ଜାଗା ବୁଲେ ନା କାହିଁକି ମୋତେ ସବୁଠୁ ଅଧିକ ପସନ୍ଦ ଲାଗେ ପୁରୀ କାହିଁକିନା ପୁରୀରେ ସମୁଦ୍ର ଥାଏ ଓ ଜଗନ୍ନାଥ ମହାପ୍ରଭୁ ସେଠାରେ ବିରାଜମାନ ହୋଇଥାନ୍ତି ସେଥିପାଇଁ ମୋତେ ଜଗନ୍ନାଥଙ୍କୁ ତ ଦେଖିବାକୁ ମୋତେ ବହୁତ ଭଲଲାଗେ ତା' ସହିତ ସେଠିକା ପୁରୀର ଯେଉଁ ଥିବା ସମୁଦ୍ର ସେଠି ମୋତେ ପହଁରିବାକୁ ବହୁତ ଆକର୍ଷଣୀୟ ଲାଗେ ଓ ସେଠି ଯେତେଥର ମୁଁ ଯାଏ ମୋତେ ଆସିବାକୁ ଟୋଟାଲ ଇଚ୍ଛା ହୁଏନାହିଁ କାହିଁକିନା ସମୁଦ୍ରରର ଲହଡ଼ି ତା'ର ପବନ ମୋତେ ଖାଇବାକୁ ବହୁତ ଆଗ୍ରହ ପସନ୍ଦ ହୋଇଥାଏ ଆଉ ସେଠିକାର ପରିବେଶ ମୋତେ ବହୁତ ଭଲ ଲାଗେ ଆଉ ଏହାକୁ ମୁଁ ସେଥିପାଇଁ ଏହି ଜାଗାଟାକୁ ମୁଁ ସବୁବେଳେ ଯେତେଥର ଗଲେ ବି ମୁଁ ସେ ଜାଗାକୁ ଯିବା ପାଇଁ ସବୁବେଳେ ହିଁ ପସନ୍ଦ କରିବି